ମୁଁ କିଣିଥିବା ଶାଢ଼ୀଟିର ଭଲ ଗୁଣ ହେଉଛି ଶାଢ଼ୀଟି ଦେଖିବାକୁ ସୁନ୍ଦର ତା' ଧଡ଼ିଗୁଡ଼ିକ ବହୁତ ଭଲ ହୋଇଛି ତା' ରଙ୍ଗ ଉଠୁନାହିଁ ଆଉ ପିନ୍ଧିବାକୁ ଦେହକୁ ନରମ ଲାଗୁଛି ତା'ର କପଡ଼ାଟି ମଧ୍ୟ ବହୁତ ଭଲ ହୋଇଛି